ମୋର ପାଳିତ ପଶୁମାନଙ୍କ ସହିତ ମୋର ସମ୍ପର୍କ ବହୁତ ମଧୁର ସେହି ଜୀବମାନଙ୍କୁ ଦେଖିଲେ ମୋ ମନ ସ୍ନେହ ପ୍ରେମରେ ଭରିଯାଏ ଏହି ପଶୁମାନଙ୍କୁ ମୁଁ କେବେ ପଶୁ ବୋଲି ଭାବିନାହିଁ ମୁଁ ସବୁବେଳେ ମୋର ପରିବାର ଭାବି ଆସିଛି ମୁଁ ସ୍ନେହରେ ସେମାନଙ୍କର ନାମକରଣ କରିଛି ମୁଁ ଚାରୋଟି ଗାଈ ରଖିଛି ଓ ସେମାନଙ୍କର ନାମ ରାଣୀ ଗେଲି ବଉଳା ଓ ଶ୍ୟାମା ଦେଇଛି ସେମାନଙ୍କର ଏହି ନାମରେ ଡାକିବାକୁ ମୁଁ ବହୁତ ଭଲପାଏ କେବଳ ମୁଁ ନୁହେଁ ମୋ ପରିବାରର ସମସ୍ତେ ସେମାନଙ୍କୁ ନାମରେ ଡାକିଥାନ୍ତି ଏବଂ ଦୁଇଟି ଛୋଟିଆ ବାଛୁରୀ ମଧ୍ୟ ଅଛି ସେମାନଙ୍କୁ ମୁଁ ମାଳତୀ ଓ କୃଷ୍ଣା ଦେଇଛି ମୁଁ ସେମାନଙ୍କୁ ବହୁତ ଭଲପାଏ ଏବଂ ଖାଲି ମୁଁ ନୁହେଁ ମୋର ପୂରା ପରିବାର ସେମାନଙ୍କୁ ବହୁତ ଭଲ ପାଆନ୍ତି ମୁଁ ସେମାନଙ୍କର ଖୁବ ଯତ୍ନ ନେଇଥାଏ ଯେପରିକି ସେମାନଙ୍କୁ ଗାଧେଇ ଦେବା ସେମାନଙ୍କର ମଳମୂତ୍ର ସଫା କରିବା ସେମାନଙ୍କର ଖାଦ୍ୟ ପାନୀୟ ବୁଝିଦେବା ଏହିପରି ଅନେକ ରୂପରେ ସେମାନଙ୍କର ଯତ୍ନ ନେଇଥାଏ